ମୁଁ ପହଁରିବାକୁ ବହୁତ ଭଲପାଏ ଆଉ ଆମେ ସାଙ୍ଗ ସାଥି ହୋଇ ପହଁରିବାକୁ ନଈ ହେଉ କି ପୋଖରୀରେ ହେଉ ଯାଉ ସେଠି ଚ୍ୟାଲେଞ୍ଜ୍ ପକେଇକି ପହଁରିବାକୁ ଯାଉ କିଏ ହାରିବ କିଏ ଜିତିବ ସେଥିମଧ୍ୟରେ ଆମେ କଥାବାର୍ତ୍ତା ହୋଇ ଚାରି ପାଞ୍ଚଜଣ ସାଙ୍ଗ ହେଇକି ପହଁରିବାକୁ ଯାଉ ପହଁରି ଭିତରେ ବେଳେବେଳେ କ'ଣ ହୁଏ କି ମାଛ ଧରିବାକୁ ଜାଲ ପକାଇଥାନ୍ତି ଲୋକ ମାନେ ଆଉ ତା'ଭିତରେ ଥରେ ଥରେ ଛନ୍ଦି ହୋଇଯାଉ ଛନ୍ଦି ହେଲା ଭିତରେ ଆମେ ଗୁଡ଼େଇହୋଇକି ରହିଯାଉ ତେଣୁ କରି ଆମର ଯେଉଁମାନେ ଛନ୍ଦିନହୁଅନ୍ତି ସେମାନେ ଆଗରେ ପହଞ୍ଚି ଯାଆନ୍ତି ସେ ଜିତନ୍ତି ଆମେ ବେଳେବେଳେ ହାରି ଯାଉ ବେଳେବେଳେ କ'ଣ ହୁଏ ସେମାନେ ବି କାଦୁଅ ପଙ୍କରେ ପଶିଯାନ୍ତି ଗୋଡ଼ ତାଙ୍କର ପଶି ଯାଏ ତେଣୁ କରି କାଦୁଅରୁ ଗୋଡ଼ ଟିକିଏ ବାହାରିଲା ଆସିକି କଷ୍ଟ ହୁଏ ଆଉ ଏମିତି ଭିତରେ ହାର୍ ଜିତ୍ ଥାଏ ପାଣି ପହଁରାରେ କିଏ ହାରେ କିଏ ଜିତେ ଆଉ